ଆମ ସ୍ଥାନୀୟ ସ୍କୁଲର ନାମ ଲେଖା ପ୍ରକ୍ରିୟା ନିହାତି ଅଛି ଆମ ସ୍କୁଲର ନାମ ହେଉଛି ଶୈଲେନ କୁମାର ଶିକ୍ଷା ନିକେତନ ସେ ସେଠି ସବୁ ସେଠି ସବୁ ପ୍ରକାର ଶିକ୍ଷା ବି ମିଳେ ସବୁଆଡ଼ୁ ଛୁଆ ବି ଆସି ସେଠି ପାଠ ପଢ଼ନ୍ତି କିନ୍ତୁ ଆମର ପାଠ ପଢ଼ିବାର ଆଡ଼ମିଶନ ଫିଜ୍ ସେମାନେ ପଚାଶ ଟଙ୍କା ବା ଶହେ ଟଙ୍କା ଏଇ ଭିତରେ ନିଅନ୍ତି ଆଡ଼ମିଶନ ହେବା ପାଇଁ ସେମାନଙ୍କର ପ୍ରଥମ ପ୍ରକ୍ରିୟା ହେଉଛି ସପ୍ତମ ଶ୍ରେଣୀରୁ ପାସ୍ କରିକି ଅଷ୍ଟମ ଶ୍ରେଣୀକୁ ଯିବା ପାଇଁ ହେଲେ ଆଧାର କାର୍ଡ଼ ଆଉ ପାସ୍ କରିଥିବା ତାଙ୍କର କାର୍ଡ଼ ଏଇ ଜିନିଷ ହିଁ ତାଙ୍କର ଦରକାର ଏଇ ଜିନିଷ ଥିଲେ ହିଁ ସେମାନେ ଆଗକୁ ଯାଇପାରିବେ ବା ବା ପଢ଼ିପାରିବେ କି ସେମାନେ ପଢ଼ିପାରିବେ ଯେ କୌଣସି ସବୁପ୍ରକାରର ଛାତ୍ରଛାତ୍ରୀ ସବୁଆଡ଼ୁ ଆସି ବି ସେଠି ପଢ଼ିପାରି ପଢ଼ିପାରିବେ ପଢ଼ିବା ପାଇଁ ତାଙ୍କର କ'ଣ ଦରକାର ନା ସପ୍ତମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀକୁ ଯିବା ପାଇଁ ହେଲେ ତାଙ୍କର ଆଧାର କାର୍ଡ଼ ଆଉ ତାଙ୍କର ପାସ୍ କରିଛ କରିଛନ୍ତି କି ନକରିଛନ୍ତି ସେ ପ୍ରମାଣପତ୍ର ଏତିକି ଜିନିଷ ହିଁ ଦରକାର ଆଉ ପଚାଶ ଟଙ୍କା କିମ୍ବା ଶହେ ଟଙ୍କା ହେଲେ ସେମାନେ ଆଡ଼ମିଶନ କରିଦେବେ